ଆମ କନ୍ଧମାଳ ଜିଲ୍ଲାରେ ଲୋକମାନେ ବିଭିନ୍ନ ବ୍ୟବସାୟ ଏବଂ କାମ ମଧ୍ୟ କରୁଛନ୍ତି କେତେକ ଲୋକ ନିଜେ ଦୋକାନ ଖୋଲି ବାହାରୁ ସାମାନ ଆଣି ବିକ୍ରି କରୁଛନ୍ତି ଆଉ କେତେକ ଲୋକ ବାହାର ରାଜ୍ୟକୁ ଯାଇ ଇଟା ଭାଟିରେ ଦାଦନ ଖଟିବାକୁ ଯାଉଛନ୍ତି ଯେହେତୁ ଏହିଟା ଆମର ଆଦିବାସୀ ଅଞ୍ଚଳ ପ୍ରାୟତଃ ଲୋକ ମାନେ ଗାଁ ଗହଳିର ଜଙ୍ଗଲକୁ ଯାଇ କେନ୍ଦୁପତ୍ର ବାଉଁଶ କାଠ ମହୁଲ ଛତୁ ଫୁଲ ଫଳ ସବୁ ଆଣି ବଜାରରେ ବିକ୍ରି କରି ପଇସା ରୋଜଗାର କରନ୍ତି ବେଳେବେଳେ ଏମିତି ସମୟ ଆସେ ଲୋକମାନେ ବ୍ୟବସାୟ କରିପାରନ୍ତି ନାହିଁ ଯେମିତି କି ଏବେ ଆମର କୋରନା ମହାମାରୀ ଆସିଲା ଏହି ସମୟରେ ଲୋକମାନେ ବ୍ୟବସାୟ ବନ୍ଦ ହୋଇଯାଇଥିଲା କାରଣ ମହାମାରୀକୁ ଡରି ଲୋକମାନେ କେହି ଘରୁ ବାହାରିଲେ ନାହିଁ ସେଥିପାଇଁ ବ୍ୟବସାୟ ମାନଙ୍କର ବହୁତ କ୍ଷତି ହୋଇଥିଲା